ପେଟ୍ରୋଲ ବାଇକ୍ ଚଲେଇ ବାଇକ୍ ଚଲାଇବା ଉପରେ ଆମକୁ ବହୁତ ପ୍ରଭାବ ପକାଇଥାଏ ଯେଉଁ ବାଇକ୍ରୁ ଯେଉଁ ଧୂଆଁ ବାହାରେ ସେଇଟା ଆମକୁ ଆମ ଶରୀରରେ ପଶିଲେ ସେଇଟା ଆମକୁ କ୍ଷତିକାରକ ରହିଥାଏ ଆଉ ଯେଉଁ ଆଉ ଯେଉଁ ଯେଉଁ ଆଉ ଯେଉଁ ଧୂଆଁ ଆମକୁ ବାହାରେ ଯେଉଁ ଯେଉଁ ଧୂଆଁ ବାହାରେ ଆମକୁ ରନ୍ଧନରେ ସେଇଟା ଆମ ଶରୀରରେ ପଶିଲା ଆମକୁ ଆମକୁ କ୍ଷତିକାରକ ହୋଇଥାଏ ସେଥିପାଇଁ ଆମେ ପେଟ୍ରୋଲ ବାଇକ୍ ଚ ବାଇକ୍ ଚଲେଇବା ଉପରେ ପ୍ରଭାବ ପକେଇଥାଉ ସେଥିପାଇଁ ଆମର ଶରୀର ବୃଦ୍ଧି ହେବା ଆମ ଶରୀରକୁ ବହୁତ ବହୁତ କ୍ଷତିକାରକ ରଖିଥାଏ ସେଥିପାଇଁ ଆମ ଶରୀରରେ ଶରୀରରେ ବୃଦ୍ଧି ହାର କମିଥାଏ ବୃଦ୍ଧି ହୋଇଥାଏ ଆମ ଶରୀର ସେଥିପାଇଁ ଆମକୁ କ୍ଷତିକାରକ ରହିଥାଏ ପେଟ୍ରୋଲ ଦର ବୃଦ୍ଧି ଆପଣଙ୍କ ପାଇଁ ପାଇଁ ଚଲାଇବା ଉପରି ପ୍ରଭାବ ଆମକୁ ପେଟ୍ରୋଲ ଚଲାଇବା ପରେ ବହୁତ ପ୍ରଭାବ ପଡ଼ିଥାଏ ରନ୍ଧନ ବ୍ୟବହାର ସହିତ